ଏ ଯେଉଁ ଏଠି ସରପଞ୍ଚ ଅଛନ୍ତି କିମ୍ବା ବିଧାୟକ ଅଛନ୍ତି ସେମାନେ ଆମର କୌଣସି କଥାକୁ ଶୁଣୁନାହାନ୍ତି ଆମେ ତାଙ୍କ ପାଖରେ ଯଦି ବି ଯାଇ ଯଦି ଯାଇକି ଅଭିଯୋଗ କରୁଛୁ ସେମାନେ ଆମ କଥାକୁ ହେୟଜ୍ଞାନ କରୁଛନ୍ତି ଏଣୁ ଆମେ ସରକାରଙ୍କ ପାଖରେ ପହଁଞ୍ଚିପାରୁନୁ କି ଆମ ଅସୁବିଧାଟା ସରକାରଙ୍କୁ ଜଣେଇପାରୁନୁ ତେଣୁ ଆମେ ସୁବିଧା ପାଇପାରୁନୁ ସରକାରଙ୍କୁ ଭୋଟ ଦଉଛୁ ସବୁ କରୁଛୁ କିନ୍ତୁ ସରକାର ଆମ କଥା ବୁଝୁନାହାନ୍ତି ସେମିତି କିଛି ବାଟ ସେ ଆମେ ଯଦି ଜାଣିଥାଆନ୍ତୁ ତାଙ୍କ ପାଖରେ ପହଁଞ୍ଚି ପାରନ୍ତୁ ସେମିତି କିଛି ବାଟ ଆମ ପାଇଁ ବାହାର କରିଲେ କି ଆମକୁ ଜଣେଇଲେ ତାହେଲେ ଆମେ ଟିକିଏ ସୁବିଧା ସୁଯୋଗ ପାଆନ୍ତୁ